ପଶୁ ସମ୍ପଦର ସାଧାରଣତଃ ଗାଈ ଗୋରୁ ବଳଦ ଛେଳି ମଧ୍ୟ ଥାଆନ୍ତି ଗାଈଠାରୁ ଆମେ ସାଧାରଣତଃ କ୍ଷୀର ଛେନା ଦହି ଘିଅ ଆମେ ପାଇଥାଉ ଆଉ ଗାଈର ଗୋବରକୁ ଆମେ ଖତ ରୂପେ ବ୍ୟବହାର କରୁ ଆଉ ଜାଳେଣିରୁ ରୁ ଘଷି ପାରି ଜାଳେଣୀ ରୂପେ ମଧ୍ୟ ବ୍ୟବହାର କରିପାରିଥାଉ ଆଉ ଯେଉଁ ଚାଷବାସ ମଧ୍ୟ ବଳଦ ଯଦି ଘରେ ବଳଦ ଥାଏ ତେବେ ତା ଘର ଚାଷବାସ କରିଥାଏ ଧାନ ବୁଣା ଠାରୁ ଧାନ କଟା ପର୍ଯ୍ୟନ୍ତ ସାହାଯ୍ୟ କରିଥାଏ ବଳଦ ବଳଦ କାମରେ ଆସୁଥାଏ କିଛି ଲୋକ ମଧ୍ୟ ଛୋଟ ଛୋଟ ଛେଳିକି ପାଳିକି ବଡ଼ କରିଥାନ୍ତି ଏବଂ ସେମାନଙ୍କୁ ବିକ୍ରି କରି ମଧ୍ୟ ଚଳିଥାନ୍ତି ଆଉ ଯେଉଁ କୁକୁଡ଼ା ଛୋଟ କୁକୁଡ଼ା ଛୁଆକୁ ଆଣିକି ବଡ଼ ପାଳିକି ବଡ଼ କରିକି ତାକୁ ବ୍ୟବସାୟ ରୂପେ ବ୍ୟବହାର କରିଥାନ୍ତି